ହଁ ଚୁଡ଼ିଟା ମୁଇଁ ଘିଣିଥିଲି ସାତ୍ ଆଠଦିନ୍ ହେଲାଣି ପିନ୍ଧିବି ବୋଲି ଦେଖିବାକୁ ଭଲ ଥିଲା ହେଲେ ପିନ୍ଧିଲା ପରେ ଜାଣିପାରୁଛି ଯେ ସେ କୌଣସି କାମକୁ ନୁହଁ ବହୁତ ହିଁ ଖରାପ ଲାଗୁଛି ଦେଖିବା କିଣିବା ଟାଇମରେ ଭଲ ଥିଲା ଭଲ ଦେଖାଯାଉଥିଲା କିଣିଲା ପରେ ଦେଖିଲି ସେରା କିଛି ନୁହଁ ଖାଲି ଦିନକ ଗୋଟିଏ ଦିନ ଯାହା ଭଲ ଲାଗିଲା ତାପରେ ଆଉ କିଛି ବି ଭଲ ଲାଗିଲାନି ତାର ଯେଉଁ କାମଗୁଡ଼ାକ ହୋଇଛି ବେକାରିଆ କାମଗୁଡ଼ାକ ପୁଣି ସାଙ୍ଗେ ସାଙ୍ଗେ ନଷ୍ଟ ହୋଇଗଲା ସେହିଟା ଚୁଡ଼ି କିଣିକି ପସ୍ତଉଛି ଆଉ ସେହିଟୁ ଚୁଡ଼ି କିଣିବିନି